ହଁ ହାଲୋ ଭାଇ ଏଟା ଏସ୍ ଆର୍ ଫୋଟୋଗ୍ରାଫ୍ ଲାଗିଛି କି ଷ୍ଟୁଡ଼ିଓକୁ ଲାଗିଛି କି ହଁ ରାୟଗଡ଼ାରୁ ମାଙ୍କଡ଼ଝୁଲାରୁ କହୁଥିଲି ଆପଣ କାଲି ଫ୍ରି ଅଛନ୍ତି କି ଭାଇ ଆମର ଏଇ ଫଙ୍କସନ୍ ଗୋଟେ ଅଛି ତ ଟିକେ କ୍ୟାମେରା ଦରକାର ଥିଲା ଏମିତି ଏମିତି ଲେଡ଼ିସ୍ ଫଙ୍କସନ୍ ଅଛି ଗୋଟେ ସନ୍ଧ୍ୟା ଟାଇମ୍ରେ ଛଅ ଛଅଟାରୁ ଛଅଟାରୁ ଦଶଟା ନଅଟା ଦଶଟା ହେବ ଆଉ ଫଙ୍କସନ୍ ରାୟଗଡ଼ା ମାଙ୍କଡ଼ଝୁଲା

ହଁ ଭିଡ଼ିଓ ଦୁଇଟା ଯାକ କରିବାର ନାଇଁ ନାଇଁ ମୁଁ ସେଇଟା ପଚାରିଥିଲା ଯେ ତ ଆମର ଫଟୋ ଶୁଟ୍ ପାଇଁ ଫଟୋ ଫଟୋ ଶୁଟ୍ ପାଇଁ ଆଉ ଭିଡ଼ିଓ ପାଇଁ ଟୋଟାଲ୍ ଆମାଉଣ୍ଟ୍ଟା କେତେ ପଡ଼ିବ

ସେଇଟା ଠିକ୍ ଅଛି ଦଶ ହଜାର କେଉଁଟା କେଉଁଟାରେ ଫଟୋ ପାଇଁ କେତେ ଭିଡ଼ିଓ ପାଇଁ କେତେ ଆଚ୍ଛା ଆଚ୍ଛା ହେଲେ ଫଟୋ ପାଇଁ ତ

କାହିଁକି ନା ଫଟୋ ପାଇଁ ତ ଟିକେ କମ୍ କରିବାକୁ ପଡ଼ିବ ଦଶ ହଜାର ବେଲେ ବହୁତ ହେଇ ଯାଉଛି କାହିଁ ନା ଆହୁରି ସବୁ ଇଏ ଅଛି ସେଥିପାଇଁ ଟିକେ କମେଇ ଥିଲେ ଟିକେ ଭଲ ହେଇଥାନ୍ତା ପଇସାଟା ନାଇଁ ନାଇଁ ଏଇଟା ଚାରି ସେଇଟା ଚାରି କଲେ ହେବନି ଆଚ୍ଛା ଆଚ୍ଛା ଆଚ୍ଛା ହଉ ଦେଖନ୍ତୁ ଟିକେ ଆଉ ଟିକେ କମାଇବେ ନ ଆଠ ହଜାର ପାଞ୍ଚଶହ କରିଦେବେ ଆଉ ହଉ ଠିକ୍ ଅଛି ଆଉ ଡେଟ୍ଟା କେବେ ଜାଣିଲେ ତ କାଲି ତିରିଶ ତାରିଖ ମୋର ସନ୍ଧ୍ୟା ଛଅଟା ନୁହେଁ ପାଞ୍ଚଟା ଭିତରେ ପହଞ୍ଚିଯାନ୍ତୁ ଆପଣ କାରଣ ଆମେ ଆପଣ ହଁ ହଁ ହଁ କାହିଁକି ନା ପାଞ୍ଚଟା ବେଳେ ପହଞ୍ଚିଲେ ଆପଣ ଆଡ଼ଭାନ୍ସ କେତେ ପଠେଇବି ଶୁଣନ୍ତୁ ଦୁଇ ହଜାର ପଠେଇ ଥାଉଛି ଆଉ ଆସିଲେ ଯାହା ପେମେଣ୍ଟ୍ କରିଦେବି ଠିକ୍ ଅଛି

ଆଚ୍ଛା ହଉ ଠିକ୍ ଅଛି ହଉ ରଖୁଛି ଭାଇ ହଁ ଭାଇ